ଆମର୍ ଭାରତ ନ ଲୋକ୍ମାନେ ବହୁତ୍ ଧର୍ମୀ ବଲମି ଲୋକ୍ ଅଛନ୍ ଆମେ ଭରତର ହିନ୍ଦୁ ଧର୍ମୀମାନେ ଦୁର୍ଗା ପୂଜା ପାଲନ୍ କରସୁଁ ବାଇକି ଦୁର୍ଗା ପୂଜା କେ କରୁଛୁଁ ଧନୁଯାତ୍ରା କେଁ ଦେଖୁଁଛୁ ତା'ପରେ ଅନା ଆମର୍ ଚାର୍ ପାଞ୍ଚଟା ପର୍ବପର୍ବାଣି ଅଛି ପୁସ୍ ପୁନିୟ ଅଛି ଧନୁଯାତ୍ରା ଅଛି ଏନ୍ତି କରି କି ଚାର ସାତ୍ ଆଠଟା ଆମେ ପାଲନ୍ କରୁଛୁଁ ଅନ୍ୟ ଧର୍ମୀମାନେ ଖ୍ରୀଷ୍ଟିଆନ ଧର୍ମମାନେ ତାଙ୍କର ବଡ଼୍ ଦିନ୍ ପାଲନ୍ କରୁଛନ୍ ଆରୁ ଜାନୁଆରୀ ଛବିଶ୍ କେ ଇଏ କରୁଛନ୍ କିନ୍ତୁ ଆମର୍ଟା ସେ ପର୍ବ ତି ପର୍ବାଣି ତି ଆମର୍ ବେଶୀ ଲୋଗ୍ ବି ଜମା ହେଇସନ୍ ଆର୍ ବେଶୀ କରି ଲୋଗ୍ ମିଲିକରି ରହସନ୍ ଦୁସା ସମାଜର ତ କହି ନାଇଁ ପାରେ କିନ୍ତୁ ଆମର୍ ସମାଜର ଯେତିକି ଲୋଗ୍ ଅଛନ୍ ସମସ୍ତେ ଆମେ ହିନ୍ଦୁ ହଉଁ ଆରୁ ସମସ୍ତେ ହିନ୍ଦୁମାନେ ହିନ୍ଦୁ ହିନ୍ଦୁମାନଙ୍କୁ ଆମର ସମସ୍ତଙ୍କର୍ ସ୍ନେହ ଭାବ୍ ଅଛି ଆର୍ ଶହେ ସ୍ନେହ ଭାବ୍ ରଖିକରି ଆମେ ସବୁ କାମ୍ କରୁଛୁଁ ଆର୍ ସବୁବେଲେ ଏନ୍ତା କରୁଥିବୁଁ ବୋଲିକରି ଆମର୍ ଭାଷା